ପଶୁ ପାଳିଲେ ପଶୁପାଳନ ପାଳିଲେ ବହୁତ ଲାଭବାନ ହୁଅନ୍ତି ଗାଈ ସବୁ ରଖନ୍ତି ଜର୍ସିି ଗାଈ ହରିୟଣା ଗାଈ ଆଉ କ୍ଷୀର ଦହି ଛେନା ସବୁ ଖୁଆ କରନ୍ତି ଲାଭବାନ ପାଆନ୍ତି ପାଇବା ପାଇଁ ଆପଣ କରୁଥିବା ଯେଉଁ ପେପର୍ରେ ଟି ଭି ଚ୍ୟାନେଲ୍ରେ ଏଇସବୁ ଖବରକାଗଜ ଖବରକାଗଜରେ ବାହାରେ ଆମେ ସେୟାକୁ ସବୁ ଶୁଣୁ ଶୁଣିକିରି କିଛି ତାର ପ୍ରତିକାର କରୁ ଆଉ ଏସବୁ କରୁ ଆଉ